ମୋର ଗୋଟିଏ ଛୋଟିଆ ଫାର୍ମଟେ ମୋର ଲକ୍ଷ୍ୟ ଯେ ମୁଁ ଗୋଟେ ବଡ଼ ଫାର୍ମ କରିବି ମୋର ମୋର ଏବେ ଛୋଟ ଫାର୍ମରେ ବହୁତ କମ୍ ପନିପରିବା ଅଛି ଆଉ ମୋର ଇଚ୍ଛା କି ମୁଁ ଗୋଟେ ବଡ଼ ଫାର୍ମଟେ ଖୋଲିବି ସେଠି ଯେମିତି ଷ୍ଟ୍ରବେରୀ ବ୍ରୋକୋଲି ଏମତି ବହୁତ କିଛି ଦାମୀ ଜିନଷ ଲଗାଇବି ଆଉ ମୋ ପାଖରେ ଏବେ ସବୁ ପନିପରିବା ଫୁଲ ଫଳ ଆଭେଲେବଲ୍ ନାହିଁ ଯଦି ମୁଁ ଗୋଟେ ବଡ଼ ଫାର୍ମଟେ ଖୋଲିବି ତା'ହେଲେ ସେଠି ମୋର ବହୁତ ଭଲ ବିଜନେସ୍ ହେଇପାରିବ ଆଉ ମୋ ପାଖରେ ସବୁ ଆଭେଲେବଲ୍ ଥିଲେ ଲୋକମାନେ ମଧ୍ୟ ମୋ ପାଖକୁ ଜିନିଷ ନେବାପାଇଁ ଆସିବେ ଆଉଁ ମୋର ମୁଁ ଚାହେଁ ଯେ ମୋର ଯେତିକି ଟଙ୍କା ଖର୍ଚ୍ଚ କରିମି ମୋ ବିଜେନସ୍ ଉପରେ ମୁଁ ଯଦି ସେତିକି ଲାଭପାଏ ମାନେ ସେତିକି ଯଦି ମୋ ହାତକୁ ଆସେ ତା'ହେଲେ ମୁଁ ଟିକେ ଖୁସିହେମି ଆଉ ମୋର ମୋର ତ ଲକ୍ଷ୍ୟ ମୋର ଏଇ ଛୋଟିଆ ଫାର୍ମରେ ସବୁ ମାନେ ପନିପରିବା ଯେମିତି ବାଇଗଣ ବିଲାତି ଭେଣ୍ଡି ଏମିତି ବିନ୍ ଝୁଡ଼ଙ୍ଗ ଏମିତି ବହୁତ ପନିପରିବା ଅଛି କିନ୍ତୁ ଆହୁରି ଆହୁରି ବହୁତ କିଛି ମୋ ପାଖରେ ନାହିଁ ତେଣୁ ମୋର ଲକ୍ଷ୍ୟ ମୁଁ ଗୋଟେ ବଡ଼ ଫାର୍ମଟେ ଖୋଲିବି ସେଥିରେ ସେଥିରେ ସବୁ ପନିପରିବା ଫୁଲ ଫଳ ଫୁଲ ନୁହଁ ସବୁଫଳ ଆଭେଲେବଲ୍ ରହିଲେ ଲୋକମାନେ ମୋ ପାଖକୁ ଜିନିଷ ପନିପରିବା ନେଇତେ ଆସିବେ